କ'ଣ କରୁଛୁ ହ୍ୟାଲୋ ହଁ କ'ଣ କରୁଛୁ ହଁ ଭଲ ଥିଲା ଆଉ ସମସ୍ତେ ଫ୍ୟାମିଲି ଯାଇଥିଲୁ ମିଶିକିରି ଆଉ ତୁମର ବା ଯାଇଥିଲା ହଁ ଆଉ ସେ ତ ଭଲ ମନ୍ଦିର ହେଇଛି ଆଉ ବହୁତ ବିଶ୍ଵକର୍ମା ଠାକୁର ଅଛନ୍ତି ନିହାତି ପାଞ୍ଚଟା କି ପନ୍ଦରଟା କି କୋଡ଼ିଏଟା ପେଣ୍ଡାଲ୍ ପଡ଼ିଥିଲା ଆଉ ଆଉ ତୁ କ'ଣ କିଣାକିଣି କ'ଣ କଲୁ ଶୁଖୁଆ ହାଟକୁ ଯାଇଥିଲୁ ଶୁଖୁଆ ଆଣିକି ଆସିଲୁ କ'ଣ କେତେ ଶୁଖୁଆ ଆଇଁଲୁ ବା ଲୁଣି ଶୁଖୁଆ ନା ଚିରା ଶୁଖୁଆ ହଉ ଭଲ ଆଉ ଆଉ ସିଆଡ଼କୁ ଯାଇନ ପାରଦୀପ ପୋର୍ଟକୁ ଯାଇନ ନା ଆମର ଭଲ ହେଇଛି ବୁଲାବୁଲି ଆମେ ଦୁଇ ତିନି ଦିନ ସେଇଠି ଭଉଣୀ ଘରେ ରହିକିରି ଦେଖିକିରି ଆସିଲୁ ଆଉ ବଡ଼ ପଡ଼ିଛି ବହୁତ ଯାଗା ସବୁ ଯାଗା ବୁଲି ହେଲାନି ହଁ କିଣାକିଣି କରିଛି ଗୋଟାଏ କାଠର ଗୋଟାଏ ମୂର୍ତ୍ତି ଆଣିଛି ଭଲ ହେଇଛି ଆଉ ଠାକୁରଙ୍କ ଫଟୋ ଏହିସବୁ ଆଣିଛି ଆଉ ତୁମର ଖାଇବା ସେହି ଠୁଙ୍କାପୁରି ଖାଇଥିଲୁ ଆଉ ଚାଟ୍ ଠୁଙ୍କାପୁରୀ ଗୁପଚୁପ ଏହିତ ଆଉ ଆସୁ ଆସୁ ସେଦିନ ତ ଆମେ ବୁଲିଲୁ ନିହାତି ଦଶଟା ଏଗାରଟା ଯାଏ ତା'ପରେ ଦୁଇ ତିନିଦିନ ପରେ ନାନୀ ଘରେ ରହି ପଳାଇ ଆସିଲୁ ଆଉ ନାଇଁ ନାଇଁ ରାମଦୋଳି ବସେନି ମୋର ବାନ୍ତି ହୁଏ ଆଉ କ'ଣ ଏଇଆ ଆଉ ରୋଷେଇବାସ କ'ଣ କଲୁ ଦଶଟା ବାଜିଲେ କରିବୁ ଆଉ ଏ ଏଗାରଟାରେ ଖାଇକି ଶୋଇବୁ ଆଉ ହଁ ଦେହ ପା ପୁରା ଠିକ୍ ଅଛି ହଁ ବା ଦେହ ହାତ ଦରଜ ସବୁ ହେଇଯାଇଥିଲା ଏବେ ଟିକେ ଭଲ ଅଛି ହଉ ରଖ ଆଉ ହଁ ହଉ ନେଇଯିବି କାଲି ଯାଇକି ନେଇଆସିବି ଆଉ କଂସାଟାଏ ନେଇଯିବି ଦେଇଦେବୁ ଆଉ କ ହଉ ରଖ